ହଁ ମୁଁ ଟିଭି ସୋ ସାର୍କ ସାର୍କ ଟ୍ୟାଙ୍କ ବିଷୟରେ ଜାଣିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ନିହାତି ଜରୁରୀ କାହିଁକି ନା ସେଥିରେ ଯେଉଁ ଏଡ଼ ଗୁଡ଼ାକ ଦିଆଯାଏ ଆଡ଼ଭାଟାଇଜ ଗୁଡ଼ାକ ଦିଆଯାଏ ବିଜ୍ଞାପନ ଗୁଡ଼ାକ ଦିଆଯାଏ ସେଥିରେ ଲାଭ ଏହିଟା ଯେ ଲୁକେ ସବୁବେଲେ ତାଙ୍କ ମାଇଣ୍ଡରେ ଗୋଟେ ନୂଆ ଜିନିଷ ଆସିଲା ଆର୍ ସେ ଜିନିଷ୍କେ ସେମାନେ କିଣିବେ ଆଉର୍ ସବୁବେଲେ ସେ ତାର୍ ଏଡ଼ ଦେଖିକିରି ସେମାନେ ଭାବିବେ ଯେ ଏହିଟା କେମିତି ଇୟୁଜ ହେଉଛେ ଆଉ ଆଖି ସାମ୍ନାରେ ଗୋଟିଏ ଜିନିଷକେ ଜାଣିବାର୍ଲାଗି ମିଳିଲା ସେଥିର୍ ଲାଗି ନିହାତି ଇ ସାର୍କ ଟ୍ୟାଙ୍କ ହେବା କଥା ଏଡ଼ ହେବାର୍ କଥା ସବୁ ବିଷୟରେ ଲୋକଙ୍କୁ ଜାଣିବାର ଲାଗି ଟିଭି ସୋମାନଙ୍କୁ ଏଡ଼ଭାଟାଇଜର ନିହାତି ଜରୁରୀ